ଗାଁରେ ବିଜୁଳି ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ଜିନିଷ ଗୁଡ଼ିକ ହେଲା ଯେମିତି ଆମ ଘରୋଇ ବ୍ୟବହାର କରୁଛେ ଟିଭି ଟି ଟିଭି ଟି ଚାଲିବା ପାଇଁ ଆମର ନିହାତି ବିଜୁଳି ଦରକାର ହେଉଛି ସେଇଭଳି ଫ୍ରିଜ୍ଟିଏ ହେଉ କିମ୍ବା ଗ୍ରାଇଣ୍ଡର୍ଟିଏ ହେଉ କୁଲର୍ ହେଉ ଆଇରନ୍ଟିଏ ହେଉ ସବୁ ଜିନିଷ ବ୍ୟବହାର କରିବା ପାଇଁ ଆମକୁ ବିଜୁଳିରେ ନିହାତି ଆବଶ୍ୟକ ପଡ଼ୁଛି ତେଣୁ ବିଜୁଳି ଏମିତି ଗୋଟିଏ ଜିନିଷ ହେଲା ତା ବିନା ବର୍ତ୍ତମାନ ଆମ ବଞ୍ଚିବା ପାଇଁ ଅସମ୍ଭବ ଲାଗିବ ସବୁ କ୍ଷେତ୍ରରେ ବିଜୁଳିର ଆବଶ୍ୟକ ରହିଛି ଚାଷ କାର୍ଯ୍ୟରେ ଯେମିତି ବିଜୁଳି ଉପରେ ନିର୍ଭର କରାଯାଉଥିବା ମେସିନ୍ ଗୁଡ଼ିକ ଆମର ସ୍ପ୍ରେ କରିବା ପାଇଁ ହଉ କିମ୍ବା ଧାନ ପିଟା ମେସିନ୍ ଧାନ ଅମଳ କରିବା ପାଇଁ ମଧ୍ୟ ଆମର ବିଜୁଳି ଆବଶ୍ୟକ ପଡ଼ୁଛି